ଆଇନଗତ ଦସ୍ତାବିଜ କରିବା ପାଇଁ ଏବେ ଯୁଗ ବଦଳିଗଲାଣି ଆଉ ଆଇନଗତ ଅଭିଜ୍ଞତା ଆଣିବା ପାଇଁ ଆମେ ଆମର ଆର୍ ଟି ଆଇ ଆକ୍ଟ ମାଧ୍ୟମରେ ବିଭିନ୍ନ ପ୍ରକାର ସହାୟତା ପାଇପାରୁଥାଉ ନହେଲେ ଆମ ଥିବା ପାଖ ଗୁରୁଜନ ଆମ ଠାରୁ ଜାଣିଥିବା ଲୋକ ତାଙ୍କ ମାଧ୍ୟମରୁ ଆମେ ଜାଣିକି ବିଭିନ୍ନ ସହାୟକ ସହାୟତା ପାଇଥାଉ ଏହିପରି ଭାବରେ ଆମେ ଦସ୍ତାବିଜ ଆଉ ଯଦି ଅଧିକ ଜାଣିବାକୁ ଥାଏ ଜାଣିିନଥିବେ କୌଣସି ବ୍ୟକ୍ତି ତା'ହେଲେ ଆମେ ଗୁଗଲ୍ ପ୍ଲେ ଷ୍ଟୋର୍ ମାଧ୍ୟମରେ ଜାଣିଥାଉ